ଆମ ମଜ୍ରିକା ଡିଜେଲ୍ ଉପରେ ନିର୍ଭର କରେ ଯଦିଥିରୁ ତେବେ ଆମେ ବିଦ୍ୟୁତ ବିନା ଗୋଟେ ସେକେଣ୍ଡ ମଧ୍ୟ ଚଳିବା ଅସମ୍ଭବ ଉଟେ ବିଦ୍ୟୁତ ଆମକୁ ବହୁତ ସାହାଯ୍ୟ କରେ ପାଣି କଳକାରଖାନା ଏପରି ବହୁତ ଜିନିଷ କରେ ବିଦ୍ୟୁତ କାଟ ହୋଇଗଲେ ଆମେ ଦିଆ ଦୀପ ଲଣ୍ଠନ ମହମବତୀ ଏପରି ଜାଳି ଚଳୁ ବିଦ୍ୟୁତ ନଥିଲେ ପାଣିର ଅସୁବିଧା ବହୁତ ହୁଏ ପାଣି ନହଲେ ଆମେ ଚଳିବାଟା ଅସମ୍ଭବ ଅଟେ ପାାଣି ଆମ ଜୀବନର ଏକ ଲକ୍ଷ୍ୟ ପାଣିରେ ଆମେ ଗାଧୁ ପାଧୁଆ ସବୁ କାମ କରୁ ସେଥିପାଇଁ ପାଣି ନହେଲେ ଆମେ ଚଳିବା ଟା ବହୁତ ଅସମ୍ଭବ ହୁଏ ସେଥିଯୋଗୁଁ ବିଜୁଳି କାଟରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ତେଣୁ ଆମର ଜୀବନ ହଉଛି ବିଜୁଳି ବିଜୁଳି ବିନା ଆମେ ଚଳିବାଟା ବହୁତକର କଷ୍ଟ ହୁଏ ଆମେ ଆଗ ଲଣ୍ଠନରେ ପାଠ ପଢ଼ୁ ଲଣ୍ଠଣରେ ଖାଇବା ପିଇବା ସବୁ ମରେ ବିଜୁଳି ଚାଲିଗଲେ ଆମେ କେମିତି ଚଳିବୁ ସେଥିପାଇଁ ଆମକୁ ବିଦ୍ୟୁତ ବେଶୀ ଉପଯୋଗ ଅଟେ ବିଦ୍ୟୁତ ନ ଥିଲେ ଆମେ ଚଳିବା ବହୁତ କଷ୍ଟକର ହୋଇଥାଏ